ଓଡ଼ିଶାର ଲୋକମାନେ ଅବକାଶ ସମୟରେ ବିତେଇବାପାଇଁ ଗୀତ ଗାଆନ୍ତି ବି ଗୀତ ଶୁଣନ୍ତି ଖଟି ବି କରନ୍ତି ଗପସପ ବି କରନ୍ତି ସେମାନେ ସୁଖ ଦୁଃଖ କଥାବାର୍ତ୍ତା ବି ହୁଅନ୍ତି ଅନେକ ପ୍ରକାର ନିଉଜ୍ କଥା କୁହନ୍ତି କ୍ରିକେଟ୍ କଥା କି ସ୍ପୋର୍ଟ୍ସ କଥା ତାଙ୍କ ଭିତରେ କଥା କଥା କରାନ୍ତି ନହେଲେ କିଛି ସାଙ୍ଗମାନଙ୍କ ସହିତ କୁଆଡ଼େ ବୁଲିବାକୁ ଯାଆନ୍ତି ନ ହେଲେ ଘରେ ଖାଇବା ପିଇବା କରିଥାନ୍ତି ଏଇ ଏଇ ପ୍ରକାର ସବୁ ଓଡ଼ିଶା ଲୋକମାନଙ୍କର